ହଁ ମୁଇଁ ପୁରାଣ୍ ଟିକେ ପ ପଢ଼୍ସିଁ ବଲ ତ ବହୁତ୍ ପୁରାଣ୍ମାନେ ଦେଖ ରାମାୟଣ ଚିତବୋଧ ହରିିବଂଶ ହେଁ ଭାରତ ଆଉ ଆମର ଇ ଯେନ୍ତା ଅଷ୍ଟାଦଶ ପୁରାଣ ଅଛେ ଭାଗ୍ବତ୍ ଏକାଦଶ ସ୍କନ୍ଦ ଭାଗ୍ବତ୍ ବି ଏନ୍ତାକରି ବହୁତ୍ କିଛି ବି ପାଠ ପଢ଼୍ସିଁ ଆଉ ତାହାକେ ପୌରଣିକ୍ ମତରେ ବି ପଢ଼୍ସି ମୁଇଁ ତାହାକୁ ମତେ ପୁରାଣ୍ ପଢ଼୍ବାର୍ ଲଁ ଭାରି ସଉକ୍ ଭାରି ମିଠା ଲାଗ୍ସି ଆଉ ପୁରାଣ୍ରେ ମୁଇଁ ବେଶୀକରି ମନ୍ ଦେସି ଆର୍ ପୁରାଣ୍ ଜିନିଷ୍ଟା ଯେନ ବି ହଉଥିଲେ ମୁଇଁ ଶୁନିଯାଏସି ହେଲା ପୁରାଣ୍ର ହଉଛେ ଆମର୍ ଶ୍ରେଷ୍ଠକର ହଉଚି ଭାଗ୍ବତ୍ ବାରଶ କର ହଉଛେ ଭାଗ୍ବତ୍ ଏକାଦଶ ସ୍କନ୍ଦ ସେ ବାବଦ୍ରେ ବି ଆମେ କିଛି କିଛି ବି ପା ଜାଗା ଯାଇକରି ଆମେ ଶୁନିକରି ଲୋକ୍ ପାଞ୍ଚଟା କଥା ବି କହିପାର୍ସୁଁ ନାଇଁ ଇଟା ହଉଛେ ମୋର୍ ପ୍ରଧାନ୍ କାମ୍ ଆର୍ ପୁରାଣ୍ ବାବଦ୍ରେ ଆମେ କିଛି ଜାନିପାର୍ସୁଁ